ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ହେଲେ ମଧ୍ୟ ଆମେ ଏଠାରେ ବହୁତ ଗୁଡ଼ିଏ ଉପଭାଷାର ପ୍ରଚଳିତ ଅଛି ଯେମିତି କି କଟକରେ କଟକୀ ଭାଷା ବୌଦ୍ଧରେ ବୌଦ୍ଧିଆ ଭାଷା ସମ୍ବଲପୁରରେ ସମ୍ବଲପୁରୀ ଭାଷା ବଲାଙ୍ଗୀରରେ କୋଶଲି ଭାଷା ଫୁଲବାଣୀରେ ଆଦିବାସୀ ଭାଷା କୋରାପୁଟରେ କୁଇ ଭାଷା